ମୋ ବ୍ୟତୀତ ମୋ ପରିବାରରେ ମୋ ବୋଉ ମୋ ଭାଇ ବଗିଚା କରିବାପାଇଁ ବହୁତ ପସନ୍ଦ କରନ୍ତି ଆଉ ଯୋଉ ଫୁଲ ପ୍ରାୟତଃ ଫୁଲଗଛ ଲଗାଇବାପାଇଁ ପସନ୍ଦ କରନ୍ତି କିମ୍ବା ବଗିଚାରେ କୌଣସି ଫଳମୂଳ ଲଗାଇବା ପାଇଁ ବି ବହୁତ ଆଗ୍ରହୀ ଫିଲ୍ କରନ୍ତି ମତେ ବହୁତ ଭଲ ଲାଗେ ଆଉ ମୋ ବୋଉକୁ ବି ଗଛ ଲଗାଇବାକୁ ଭଲ ଲାଗେ କାହିଁକି ନା ସେ ଗଛ ଲଗାଇବା ଦ୍ୱାରା ଆମକୁ ଅମ୍ଳଜାନ ଅମ୍ଳଜାନ ମିଳେ ସେଇଥିପାଇଁ ମୋ ବୋଉ ବହୁତ ଆଗ୍ରହୀ ହୁଏ ମୁଁ ବି ଆଗ୍ରହୀ ହୁଏ ମୋ ଭାଇ ବି ଗଛ ଲଗାଇବାପାଇଁ ପସନ୍ଦ କରେ ସେ ତ ଯେଉଁଠି ବି ଥାଉ ନା କାହିଁକି ଯେଉଁଠି ଯଦି କୌଣସି ଫୁଲଗଛ ଦେଖିଲା କି କୌଣସି ଗୋଟେ ବହୁତ ସୁନ୍ଦର ଗଛଟେ ଦେଖିଲା ସେଇଠୁ ସିଏ ଆଣିବ ନେଇକି ଆସିବ ଘରେ ଲଗେଇବାପାଇଁ ବହୁତ ପସନ୍ଦ କରେ ଆଉ ମୁଁ ବି ଗଛ ଲଗାଇବାପାଇଁ ବହୁତ ପସନ୍ଦ କରେ